ସହର ରେ ଥିବା ବିଦ୍ୟାଳୟ ଠାରୁ ଆମ ଅଞ୍ଚଳ ରେ ଥିବା ବିଦ୍ୟାଳୟ ଗୁଡ଼ିକ ବହୁତ ଭଲ ଯେଉଁଥିରେ କି ମୁଁ ପ୍ରଥମ ରୁ ଦଶମ ଯାଏଁ ପାଠ ପଢ଼ିଛି ଆଉ ଯେଉଁଥିରେ କି ଗୁରୁଜୀ ଗୁରୁମା ଅଛନ୍ତି ବହୁତ ଭଲସେ ପଢ଼ାନ୍ତି ବହୁତ ଭଲ ପାଠ ବୁଝାନ୍ତି ସବୁ ଜିନିଷ କହିଥାନ୍ତି ଆମକୁ ପରିବେଶ ପରିଚ୍ଛନ ସଫା ରଖିବା ନିଜେ ସଫା ରହିବା ନିଜ ପ୍ରତି ଧ୍ୟାନ ଦେବା ଯେଉଁ ଦ୍ୱାରା କି ଆମର ଦେହ ଖରାପ ହବନି ସେ ବିଷୟ ରେ ଆମକୁ ବହୁତ ବୁଝାନ୍ତି ପାଠ ବିଷୟରେ ବହୁତ ଭଲ କୁହନ୍ତି ବହୁତ ଭଲରେ ବୁଝାନ୍ତି ଯେଉଁଥିପାଇଁକି ଆମେ ଏତେ ଦୁର ଆସି ପାରିଛୁ ଯେଉଁଟା କି ଆମ ଗୁରୁଜୀ ଆଉ ଗୁରୁମା ଙ୍କ ଦ୍ୱାରା ହିଁ ସେ ସବୁ ହୋଇପାରିଛି ସେଥିପାଇଁ ଆମେ ଏତେ ଦୁର ଆସିଛୁ ସେଥିପାଇଁ ମୁଁ ଖୁସି